ଆମ ଚତୁଃପାର୍ଶ୍ୱରେ ଥିବା ରେଷ୍ଟୁରାଣ୍ଟ୍ ମାନଙ୍କ ମଧ୍ୟରେ ମୁଁ ନନ୍ଦନ ରେଷ୍ଟୁରାଣ୍ଟକୁ ସେଠାର ଖାଦ୍ୟ ବିଷୟରେ ଯାଞ୍ଚ କରିବା ପରେ ଏହା ଜାଣିବାକୁ ପାଇଲି ଯେ ସେଠାରେ ମିଳୁଥିବା ଖାଦ୍ୟ ବହୁତ ସ୍ଵାଦପୂର୍ଣ୍ଣ ଅଟେ ଏବଂ ସେହି ଖାଦ୍ୟ ରେ ବହୁତ କମ୍ ମସଲା ବ୍ୟବହାର ହୋଇଥାଏ ଯାହାଦ୍ୱାରା କି ସେହି ଖାଦ୍ୟ ଆମ ଦେହ ପକ୍ଷେ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ ଏବଂ ଅନଲାଇନ୍ ଏହି ଖାଦ୍ୟକୁ ମୁଁ ଅନଲାଇନ୍ ଦ୍ୱାରା ମୁଁ ନିଜ ଘରକୁ ବି ମଗେଇକି ଖାଇପାରିବେ ଅନଲାଇନ୍ ଯେଉଁ ସେବା ଯେଉଁମାନେ ଯୋଗାଇ ଥାନ୍ତି ସେମାନଙ୍କର ବ୍ୟବହାର ବି ବହୁତ ସନ୍ତୋଷଜନକ ଅଟେ ଯାହାଦ୍ୱାରା ମୁଁ ଘରେ ବସିବି ସେଇ ଖାଦ୍ୟର ଉପଭୋଗ କରିପାରିବି ଏବଂ ସେଠାକାର ମିଳୁଥିବା ଖାଦ୍ୟ ବହୁତ ସଫାସୁୁତୁରାରେ ରୋଷେଇ କରାଯାଇଥାଏ ଯାହାକି ଆମ ଦେହ ପାଇଁ ବହୁତ ବହୁତ ଭଲ ଅଟେ ଏବଂ ଏହି ରେଷ୍ଟୁରାଣ୍ଟର ଖାଦ୍ୟର ବହୁତ ଲୋକପ୍ରିୟତା ବି ରହିବା ରହି ଆସିଛି